ମୋ ନାଁ ବ୍ୟୁଟି ହଲଦର ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ଆଉ ମତେ ମୋ ମା'ଙ୍କ ସହିତ ରୋଷେଇ କରିବାକୁ ବହୁତ ଭଲ ଲାଗେ କାରଣ ତାଙ୍କେ ବହୁତ ଭଲ ରୋଷେଇ କରନ୍ତି ମୋର ବହୁତ ପ୍ରିୟ ତାଙ୍କର ରୋଷେଇ ମୋତେ କ'ଣ କହିବି ଆମ ଘର ଲୋକଙ୍କର ବି ପ୍ରିୟ ତାଙ୍କ ହାତରେ ରୋଷେଇ ତାଙ୍କ ରୋଷେଇର ଅଲଗା ଯାଦୁ ତାଙ୍କ ହାତରେ ଅଲଗା ଯାଦୁ କ'ଣ ଆଉ କହିବି ମୋର ଛୋଟିଆ ଗୋଟେ ଦୋକାନ ଅଛି ସେଇ ଦୋକାନରେ ମୁଁ ରୋଷେଇ କରେ ମୋର ବହୁତ ଗ୍ରାହକମାନେ ଆସନ୍ତି ମୋ ଦୋକାନରେ ଖାଇବା ପାଇଁ ଆଉ ସେଇ ଦୋକାନର ସବୁ ରେସିପି ମୁଁ ମୋ ମାଆଙ୍କ ଠାରୁ ନିଏ ମୋ ମାଆ ଏତେ ଭଲ ରୋଷେଇ କରନ୍ତି ଆଉ ସେଇ ଗ୍ରାହକମାନେ ମଧ୍ୟ କୁହନ୍ତି ଦିଦି ତୁମେ କେଉଁଠୁ ଏତେ ଭଲ ରୋଷେଇ ଶିଖିଲ ଏତେ ଭଲ ରୋଷେଇ କରୁଛ ଆମକୁ ତ ସବୁଦିନ ତୁମ ଦୋକାନରେ ଆସିବାକୁ ଇଚ୍ଛା ହେଉଛି ମୁଁ ବି ଗର୍ବର ସହିତ କୁହେ ମୋ ମାଆଙ୍କ ଠାରୁ ମୁଁ ରୋଷେଇ ଶିଖିଲି ମୋର ୟୁ ଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି ସେଥିରେ ମୁଁ ମୋ ମା'ଙ୍କ ଭିଡ଼ିଓ ମଧ୍ୟ ପୋଷ୍ଟ କରେ ସେଥିରେ ବହୁତ ଲାଇକ୍ କମେଣ୍ଟ ସେୟାର୍ ଆସେ ମୋର ସବସ୍କ୍ରାଇବର୍ ମଧ୍ୟ ବହୁତ ଅଛି ସେ ତାଙ୍କେ ମଧ୍ୟ ସେଇ ରୋଷେଇ ଦେଖିକି ରୋଷେଇ କହନ୍ତି କରନ୍ତି ଆଉ ସବୁଦିନ ମୋତେ କହନ୍ତି ଦିଦି ନୂଆ ନୂଆ ଭିଡ଼ିଓ ପୋଷ୍ଟ କର